ଦୁଇ ହଜାର ଦୁଇ ଶହ ପଚାଶ ଦୁଇ ହଜାର ନଅ ଶହ ଷାଠିଏ ନଅ ହଜାର ଚାରି ଶହ ଆଠ ଚାରି ହଜାର ନଅ ଶହ ଛଅ ଦୁଇ ହଜାର ଆଠ ଶହ ବୟାଳିଶି